ଆମ ଗ୍ରାମରେ ବିଭିନ୍ନ ପ୍ରକାର ଖେଳ ଖେଳାଯାଏ ସେଗୁଡ଼ିକ ହେଲା ଛୋଟିପାରା ବାଗୁଡ଼ି ଭଲିବଲ ବାସ୍କେଟ୍ ନଟୁ କ୍ରିକେଟ୍ ଇତ୍ୟାଦି ଇତ୍ୟାଦି ସେମାନଙ୍କ ଭିତରୁ ମୋତେ ଛୋଟିପାରା ଖେଳଟି ଅଧିକ ଭଲ ଲାଗେ ସେ ଖେଳ ମଧ୍ୟରେ ଗୋଟିଏ ବାକ୍ସ କରାଯାଏ ମାଟି ଉପରେ ସେଇ ଭିତରେ କିଛି ପିଲା ରୁହନ୍ତି ଖେଳିବାର ପିଲାମାନଙ୍କର ଏଥିରେ କିଛି ସୀମିତ ନଥାଏ ଯେତେ ପିଲା ଚାହିଁବେ ଖେଳିପାରିବେ ସେ ଭିତରେ କିଛି ପିଲା ଥାଆନ୍ତି ଏବଂ ବାହାରେ କିଛି ପିଲା ଥାଆନ୍ତି ଭିତରେ ଥିବା ପିଲା ବାହାରୁ ଯାହାକୁ ଡାକନ୍ତି ସିଏ ଗୋଟିଏ ପାଦରେ ଡେଇଁ ଡେଇଁ ଆସି ଏମାନଙ୍କୁ ଛୁଅଁନ୍ତି ଯେତେ ଜଣଙ୍କୁ ଛୁଅଁନ୍ତି ସେତେଜଣ ଖେଳରୁ ବାଦ୍ ହୋଇଯାଆନ୍ତି ଏମିତି ହୋଇ ସମସ୍ତେ ସରିଗଲା ପରେ ପୁଣି ଭିତରେ ଥିବା ଲୋ ପିଲାମାନେ ବାହାରକୁ ଯାଆନ୍ତି ଏବଂ ବାହାରେ ଥିବା ପିଲା ଭିତରକୁ ଆସନ୍ତି ଏମିତି ଖେଳଟି ହୁଏ